ବଜାର୍ ରେ ମିଲୁଥିବାର୍ ଆମର୍ ଶାର୍ଟ ପ୍ୟାଣ୍ଟ ଧୋତି ଗାମୁଛା ଆଉ ଆମର୍ ଘରେ ତିଆରି ହଉଥିବା ଆମର୍ ଯେନ୍ ବୁଣା କାର୍ ଭାଇ ମାନେ ତିଆରି କରୁଥିବା କପଡ଼ା ଭିତରେ ବହୁତ ଭିନ୍ନ ଅଛି କାହିଁକିରି ସେଇଟା ଅନେକ ପ୍ରକାର୍ ଡୁପ୍ଲିକେଟ୍ ବାହାରୁଛେ ସେ ସୁତା ଉପରେ ସୁତା ଯେନ୍ତା କି ଆମେ କଟନ୍ ଭାବୁଥିମା ସେ କଟନ୍ ଶାର୍ଟ ହେଇଥିବା କିନ୍ତୁ ସେଇଟା ଟେରିକଟ୍ କପଡ଼ା ସେତୁନ୍ ମିଶେଇ ନଉଛନ୍ ଆଉ ଯେନ୍ତା କି ଆମକୁ ଠକି ଦଉଛନ୍ କିନ୍ତୁ ଆମେ ଯଦି ଘରେ ତିଆରି ହେଇଥିମା ଆମର୍ ଯଦି ବୁଣାକାର୍ ଭାଇ ପାଖକେ ଜିମା ମେହର୍ ପାଖ କେ ଜିମା ସେ ଯେନ୍ କପଡ଼ା ଟା ତିଆରି କରୁଛି ସେଟା ପୁରା ପ୍ରାକୃତିକ କେ ନିଜେ କପାରୁ ତିଆରି ହେଇଥିବା ସୁତା କେ ଆନିକିରି ଆମର୍ ବୁଣାକାର୍ ଭାଇ ମାନେ ବଢିଆ କିରି ସେଟା ରଙ୍ଗ ଦେଇ କିରି ସମ୍ବଲପୁରୀ କପଡ଼ା ବନଉଛନ୍ ଆଉ ସେଥିର୍ ଶାର୍ଟ ପାଣ୍ଟ ପିନ୍ଧିଲେ ଆମକୁ ବହୁତ କମ୍ଫଟ୍ ଲାଗସି ଗୁଟେ ଆରମ୍ ଲାଗସି ଆଉ ବାହାରଟା ଆମକୁ ହେତକି ଭଲ୍ ନେଇ ଲାଗେ ଦିହି କି ହେତକି ମାନେ ଆରମ୍ ନେଇ ଲାଗେ ସେ କପଡ଼ା ଆଉ ଏଇ କପଡ଼ା ଭିତରେ ତ ତାର୍ ଚାହିଦା ବି ଧୀରେ ଧୀରେ ଆମର୍ ରେଡ଼ିମେଡ଼ ଉପରେ ଆଉ ହାତ ବୁଣା ଉପରେ ଚାହିଦା ଧୀରେ ଧୀରେ ହାତ ବୁଣା ଉପରେ ଲୋକଙ୍କର୍ ବେଶୀ ହଉଛି ଆଉ ବୁଣାକାର୍ ଭାଇ ମାନେ ବିଭିନ୍ନ ପ୍ରକାର୍ କପଡ଼ା ନୂଆ ଡିଜାଇନ୍ରେ ତିଆରି କିରିକିରି କରୁଛନ୍ ଆଉ ଆମେ ସେଇଟା ପିନ୍ଧିକିରି ବହୁତ ଖୁସି ହଉଛୁ ଆଉ ଏବେ ଆମର୍ ସମ୍ବଲପୁରୀ କପଡ଼ା ଆମର୍ ଦେଶର ଆମର୍ ଆଞ୍ଚଲିକ୍ ର ତିଆରି ଆଉ ସେଟା ଆଜି ଦେଶ ବିଦେଶରେ ଆଜି ପ୍ରସାରିତ ହେଇ ପାରୁଛି ଆଉ ତାର୍ ଚାହିଦା ଧୀରେ ଧୀରେ ବହୁତ ବଢୁଛି ତ ଆମେ ଆମର୍ ସମ୍ବଲପୁରୀ କପଡ଼ା କେ ନିଶ୍ଚୟ ଭଲ୍ ପାଇଁମା ଆଉ ଏଟା ପିନ୍ଧିମା ଆଉ ଲୋକଙ୍କୁ ବି କହିମା ଯେ ଆମର୍ ରେଡ଼ିମେଡ଼ ଛାଡ଼ି କିରି ହାତ ବୁଣା ବା ଆମର୍ ଦେଶୀ ମେହର୍ କପଡ଼ା ପିନ୍ଧନ ଆଉ ସେଟା ନିଶ୍ଚୟ ଆମକୁ ଭଲ୍ ଲାଗବା ଦେହ ବି ଖରାପ ନା କେନସି ପ୍ରକାର୍ ସାଇଡ଼୍ ଇଫେକ୍ଟ ନା ହୁଏ ସେ ସେ କପଡ଼ା ଆମର୍ କପଡ଼ା ଭିତରେ